ଜୀବନରେ ମୁଁ ମୋ ପ୍ରଥମେ ସ୍ୱାସ୍ଥ୍ୟ ଏବଂ ଖାଦ୍ୟପେୟକୁ ଅଧିକ ଗୁରୁତ୍ୱ ଦିଏ କାରଣ ଖାଦ୍ୟପେୟ ସ୍ୱାସ୍ଥ୍ୟ ହିଁ ସମ୍ପଦ ଆମର ସ୍ୱାସ୍ଥ୍ୟ ଭଲ ରହିଲେ ଆମେ ସବୁକିଛି ଭଲ ଭାବରେ କରିପାରିବା ଭଲ ଭାବରେ ପାଠ ପଢ଼ିପାରିବା ଭଲ ଭାବରେ କାମ କରିପାରିବା ଯେକୌଣସି କାର୍ଯ୍ୟ କରିବା ଆମେ ଯଦି ସୁସ୍ଥ ମଣିଷ ଆଉ ଅସୁସ୍ଥ ମଣିଷ ମଧ୍ୟରେ ବହୁତ ଫରକ ଥାଏ ତେଣୁ ଜଣେ ସୁସ୍ଥ ମଣିଷ ହିଁ ଦେଶକୁ ଆଗେଇ ନେଇପାରିବ ବା ଯେକୌଣସି କାମରେ ସୁସ୍ଥ ମଣିଷ ହିଁ ସୁସ୍ଥ ମଣିଷ ସୁସ୍ଥ ଶରୀର ଏବଂ ସୁସ୍ଥ ମନଥିବା ଲୋକ ହିଁ ସବୁ କ୍ଷେତ୍ରରେ ଆଗରେ ରହେ ତେଣୁ ମୁଁ ନିଜ ସ୍ୱାସ୍ଥ୍ୟ ପ୍ରତି ଏବଂ ଖାଦ୍ୟପେୟ ପ୍ରତି ଅଧିକ ଧ୍ୟାନ ଦିଏ କାରଣ ଖାଦ୍ୟ ପାଇଁ ହିଁ ଆମେ ସବୁ କିିଛି କରୁଛେ ତେଣୁ ମୁଁ ଭଲ ଠିକ୍ ସମୟରେ ଖାଦ୍ୟ ଖାଏ ଏବଂ ଠିକ୍ ପରିମାଣରେ ମୋ ବୟସ ଏବଂ ଅନୁସାରେ ମୁଁ ଯେତିକି ଖାଦ୍ୟ ଖାଇବା କଥା ସେତିକି ଖାଦ୍ୟ ଖାଏ ବେଶୀ ମୁଁ ପନିପରିବା ଖାଇବାକୁ ପସନ୍ଦ କରେ ପନିପରିବା ସହିତ ମାଛ ମାଂସ ମଧ୍ୟ ଖାଏ କ୍ଷୀର ଫଳ ଏସବୁ ମଧ୍ୟ ଖାଏ କିନ୍ତୁ ପନିପରିବାକୁ ଖାଇବା ପାଇଁ ମୋତେ ବେଶୀ ଭଲ ଲାଗେ ପନିପରିବା ମଧ୍ୟରେ ମୋର ପ୍ରିୟ ହେଉଛି କୋବି କୋବି ମୋତେ ବହୁତ ଭଲ ଲାଗେ ଏବଂ ମୋର ଠିକ୍ ସମୟରେ ଖାଦ୍ୟପେୟ ମୋର ଠିକ୍ ଭାବରେ କରେ ପାଣି ମଧ୍ୟ ଠିକ୍ ଭାବରେ ପିଏ କାରଣ ଖାଦ୍ୟ ପାଇଁ ଶରୀର ପାଇଁ ଖାଦ୍ୟ ଯେତିକି ଆବଶ୍ୟକ ପାଣି ମଧ୍ୟ ସେତିକି ଆବଶ୍ୟକ ତା ତା'ତାହା ହେଲେ ଯାଇକି ହିଁ ସୁସ୍ଥ ଶରୀର ଆମର ହେଇପାରିବ ଏବଂ ଆମେ ସବୁ କାମ ଭଲ ଭାବରେ କରିପାରିବା ଠିକ୍ ଭାବରେ ତେଣୁ ମୋର ଯଦି କୌଣସି ପାଠପଢ଼ାରେ ପାଠ ପଢ଼ାରେ ଅଧିକ ସମୟ ଦେଇ ଯେବେ ଦେଇ ଥାଏ ଖାଦ୍ୟପେୟ ଠିକ୍ ଭାବରେ ନ ଖାଇପାରେ ତାକୁ ପୁଣି ଥରେ ମୁଁ ଠିକ୍ ଭାବରେ ବାଲାନ୍ସ କରିବାକୁ ଚେଷ୍ଟା କରେ ଶରୀର ପ୍ରତି ସବୁବେଳେ ମୁଁ ଧ୍ୟାନ ଦିଏ ତେଣୁ ଶରୀରର ପ୍ରତି ଧ୍ୟାନ ଦେଲେ ଆମକୁ ରୋଗ ମଧ୍ୟ କମ ହବ ଏବଂ ଆମର ଶରୀରର ରୋଗ ପ୍ରତିରୋଧ ଶକ୍ତି ମଧ୍ୟ ପଡ଼ିବ ଖାଦ୍ୟରେ ହିଁ ସବୁକିଛି ରହିଛି ତେଣୁ ଖାଦ୍ୟକୁ ଆମେ ଠିକ୍ ଭାବରେ ଖାଇବା ଉଚିତ ଏବଂ ଯାହାଫଳରେ ଆମ ଶରୀର ସୁସ୍ଥ ରହିବ ଆମେ ସୁସ୍ଥ ଜୀବନଯାପନ କରିପାରିବା